ଘରକୁ ଝାଡ଼ୁ ପୋଛା ମାରି ବହୁ ସୁନ୍ଦର ଭାବରେ ପରିଷ୍କାର ଓ ପରିଛନ୍ନ କରିଥାଏ ମୋର ଘରକୁ ସୁନ୍ଦର ଭାବରେ ସଜେଇ ଥାଏ ମୋର ପରିବାର ଲୋକମାନଙ୍କୁ ମୁଁ କହିଥାଏ କି ଛୋଟ ପିଲାମାନଙ୍କୁ ମୁଁ ବୁଝାଇଥାଏ କି ଘରକୁ ଅପରିଷ୍କାର କରିବ ନାହିଁ କେଉଁଠି କାଗଜ କେଉଁଠି ଛେପ କେଉଁଠି ପକାଇବ ନାହିଁ ଆଉ ଚପଲ ମାନି ଘର ଭିତରକୁ ଆସିବ ନାହିଁ କି ଘର ଅସୁନ୍ଦର ଅପରିଷ୍କାର ହେଲେ ନିଜକୁ ବହୁତ ଖରାପ ଲାଗିବ ଆଉ ଅପରିଷ୍କାର ବି ଲାଗିବ ନିଜକୁ ଭଲଲାଗିବ ନାହିଁ ପିଲାମାନଙ୍କୁ ସବୁ ଜିନିଷ ବୁଝିଥାଏ ବୁଝାଇଥାଏ ଓ ସେମାନେ ବି ଭବିଷ୍ୟତରେ ଏ ଜିନିଷକୁ ମନେରଖିଲେ ଯେପରି ସେ ତାଙ୍କ ଭବିଷ୍ୟତରେ ଏ ଜିନିଷକୁ ସବୁ ଧ୍ୟାନ ଦେବେ କି ବାହାରେ କେଉଁଠି ଯାଇକି ଗଲେ କି ଏହି ପରିକା ବ୍ୟବହାର ପରିଚୟ ଦେଇକି ନିଜକୁ ଆସିବେ